ଷ୍ଟୋଭ୍ ସାଧାରଣତଃ ଏ କିରୋସିନ୍ରେ ଚାଲିଥାଏ ଏ ଷ୍ଟୋଭ୍ରେ ବହୁତ ମାତ୍ରାରେ କାର୍ବନ ମୋନକ୍ସାଇଡ଼ ଉତ୍ପାଦନ ହୋଇଥାଏ ଯାହାକି ବାୟୁମଣ୍ଡଳ ପାଇଁ ବହୁତ କ୍ଷତିକାରକ ଏହା ଏ ବାୟୁମଣ୍ଡଳକୁ ଦୂଷିତ କରିଥାଏ ତେଣୁ ଷ୍ଟୋଭ୍ ବ୍ୟବହାର ନ କରିବା ସବୁଠୁ ଉଚିତ ଏହା ବଦଳରେ ଇଲେକ୍ଟ୍ରିକ୍ ବ୍ୟବହାର କରିବା ସବୁଠୁ ଭଲ ବରଂ ଜାଳେଣି ବ୍ୟବହାର କରିବା ଭଲ ତଥାପି ଷ୍ଟୋଭ୍ ବ୍ୟବହାର କରିବା ଉଚିତ ନୁହେଁ କାହିଁକି ନା ଜାଳେଣିରେ କାର୍ବନ ଡାଇଅକ୍ସାଇଡ଼ ଗ୍ୟାସ୍ ବାହାରୁଥିବା ଷ୍ଟୋଭ୍ ଦ୍ୱାରା କାର୍ବନ ମୋନକ୍ସାଇଡ଼ ଗ୍ୟାସ୍ ବାହାରିଥାଏ